ହ୍ୟାଲୋ ଆରେ ନା ମୁଁ କ'ଣ କହୁଥିଲି କହିଲୁ ତୁ ଆସିଲୁ ସେଇଟା ଦେଖିନି ଆମ ଘର ତ ଦେଖୁଛୁ ସବୁବେଳେ ଲୋକ ଜାମ ଆମ ଶାଶୁ ଶଶୁର ଭଲମନ୍ଦ ଏମାନଙ୍କ କଥା ତୁ ଜାଣିଥିବୁ ଛୋଟ ଛୁଆ ମୁଁ ଟିକେନାକୁ ବ୍ୟସ୍ତ ଭିତରେ ରହିଥିଲି ଯାହା ଫଳରେ ତୋତେ ମୁଁ ଟିକେ ଟାଇମ୍ ଦେଇ ପାରିଲିନି ଏ ସବୁ ଜିନିଷକୁ ତୁ ନେଇକି କଥା ଧରିବୁ ଆରେ କ'ଣ କରିବି ତୁ ନିଜେ ଚିନ୍ତା କଲୁ ମୁଁ ତ ଫେର ସେମାନଙ୍କୁ ନେଇକି ଇଏ କରୁଛି ତୁ ଯଦି ମୋ ସାଙ୍ଗଟା ହେଇକି ଆମ ପଡ଼ୋଶୀ ପଡ଼ୋଶୀ ପଡ଼ୋଶୀ ଭିତରେ ତୁ ଯଦି ଏ ଜିନିଷଟାକୁ ମ୍ୟାନେଜ୍ କରିବୁନି ତା'ହେଲେ କେମିତି କ'ଣ କରିବା କହିଲୁ ଶୁଣୁ ଶୁଣୁ ନା ଶୁଣୁ ଏ ସବୁ ଜିନିଷ ତୁ ଧରେନା ମୁଁ କେଉଁ ଦିନ ଟାଇମ୍ ଫାଙ୍କା ହେଲେ ମୁଁ ତୋତେ ଡାକିବି ଆମ ଘରକୁ ଆମ ଘରକୁ ଡାକିଲେ ତୁ ଆସିବୁ ଆରେ ସେ ବୁଢ଼ାବୁଢ଼ୀ ଯେତେବେଳେ ନ ଥିବେ ସେତେବେଳେ ଡାକିବି ତୋତେ ବୁଝିଲୁ କି ତା'ପରେ ସେତେବେଳେ ସାଙ୍ଗସାଥି ହେଇ ବସିବା ବସିକି କଥାବାର୍ତ୍ତା ସବୁ ହେବ ସେ ସବୁ ଜିନିଷକୁ ଆଉ ମୁଣ୍ଡରେ ପୂରାନା ଆଉ କ'ଣ କରୁଛୁ କହ ଘରେ ତୁମର କେହି ଜାଣି ନାହାଁନ୍ତି ତ ଏ ବିଷୟରେ କ'ଣ କହିଲୁ ହଜବେଣ୍ଡ୍ ଜାଣିଲେ ସେ ସବୁ ଜିନିଷ ସିଏ ବି ଖରାପ ଭାବିବେ ନା ତୋତେ ଯେହେତୁ ଖରାପ ଲାଗିଲା ତାଙ୍କୁ ବି ସେମିତି ଖରାପ ଲାଗିବ ନା ବୁଝି ପାରୁଛୁ ନା ନାଇଁ ତା'ପରେ ମୁଁ ସେଇଥି ପାଇଁକା ଫୋନ୍ ଟିକେନାକୁ କରିଥିଲି କାହିଁକି ନା କାଳେ ତୁ କ'ଣ ଭାବି ଥିବୁ କ'ଣ ନାଇଁ କାହିଁକି ନା ତାଙ୍କର ମୁଁ ବି ସେହି କଥାଟା ଫିଲ୍ କଲି ନା ସେଥିପାଇଁ କା ମୁଁ ତୋତେ ଫୋନ୍ କରିଥିଲି ଆଉ ସେ ଗୁଡ଼ା ମୁଣ୍ଡରେ ପୁରାନା କାଇଁକି ନା ଏସବୁ ସେ ବୁଢ଼ାବୁଢୀ ହେଲେଣି କେତେ ଦିନ ଯେ କହୁନୁ ଆଉ ସେ ଜିନିଷକୁ ଭାବିଲେ ସେ ଜିନିଷକୁ ଧରିକି ବସିଲେ ଆଉ କ'ଣ ଚଳି ହେବ କି ସାହି ପଡ଼ିଶା ଭିତରେ ଏସବୁ ଜିନିଷ ରାଗ ଋଷା ଅଛି ଅଭିମାନ ଅଛି ଏ ସବୁ ଜିନିଷ ମୁଣ୍ଡରେ ପୁରାଇଲେ ବି ଆଉ କେତେ ଦିନ ଚଳିବା କହୁନୁ ଏସବୁ ମୁଣ୍ଡରେ ପୁରାନା କେଉଁ ଦିନ ଗୋଟେ ଆସିବୁ ମୁଁ ଡାକିବି ଫୋନ୍ କରିକି ତୋତେ ଡାକିବି ହଁ ମୁଁ ତୋତେ ଡାକିବି ମୁଁ ଡାକିଲେ ତୁ ଆସିବୁ ଆସିଲେ ଆମେ କଥାବାର୍ତ୍ତା ହେବା ଆଉ ସେଦିନ ଯେମିତିଆ ଆର ଥରକ ଆସିଥିଲା ବେଳେ ଯେମିତି ଆମର ପକୁଡ଼ି ଫକୁଡ଼ି ଧରିକି ଚା ଫା କରିକି ଖାଇ ଥିଲେ ସେମିତିଆ କରିବା ନା ଆଉ ଗୋଟେ ଫିଷ୍ଟ୍ ଫିଷ୍ଟ୍ କ'ଣ କରିବା କହ ତୁ ଯାହା କହିବୁ ମୁଁ ସେଇଆ କରିବି ଆସିଲା ବେଳେ ପିଲାମାନଙ୍କୁ ସାଙ୍ଗରେ ବି ନେଇକି ଆସିଥିବୁ ହେଲା ଓ ହଉ ଆଉ କ'ଣ କରୁଛୁ ତା'ହେଲେ କ'ଣ କରିବି ଏଇ ତ ଏଇ ସନ୍ଧ୍ୟା ସମୟ ହେଲାଣି ଓଳାଓଳି ସବୁ କାମ ଛିଡ଼ାଇକି ଆସିଲି ଏହି ଧୂପ ଦେବି ତ ଛୁଆମାନେ ଏଇଠି କାନ୍ଦୁଥିଲେ ତା'କୁ ବଡ଼ ପୁଅକୁ ତା'କୁ ପଠାଇଲି ଟିଉସନ୍ ଛାଡ଼ିଲି ସାନ ପୁଅକୁ ସାନ ଝିଅକୁ ଏଇଠି ଖେଳଉଛି ଏ କାମ ଦାମ ଛିଡ଼ାଇକି ଧୂପ ଦିଆ ଟାଇମ୍ ତ ହେଲାଣି ଧୂପ ଦିଆହେବ ଆଉ ଆରେ ରାଉ ରାଉ କ'ଣ ସିଏ ପରା ଗାଈ ନେଇକି ଯାଇଛନ୍ତି ଯେ ଯାଇଛନ୍ତି ବୋଉ ବି ଘରେ ନାହାଁନ୍ତି ସାନ ବି ଘରେ ନାହିଁ ସେ କୁଆଡ଼େ ଯାଇଛି ଯେ ପଡ଼ିଶା ଘରକୁ ସେପଟ ଘରକୁ ମାନ ଦେଇ ଘର ଆଡ଼େ ଯୁଆଡ଼େ ଯାଇଛି ସେ ଯାଇକି ଆସିକି ଆସିଲେ ଯାହା କ'ଣ କରିବ ସେ ଦେଖୁନ ମୁଁ ଏଇଠି ହଇରାଣ ହେଉଛି ସିଏ ଯାଇକି ତାଙ୍କ ଘର ଆଡ଼େ ଯାଇକି ବସିଛି ଆଉ କ'ଣ କରିବି କହୁନୁ ଆଉ ସେଇଥି ପାଇଁ କା ପରା ମୁଁ ଭାରି ଟେନସନ୍ ଆଡ଼େ ମୁଁ କାନ୍ଦିବି କି କ'ଣ କରିବି କ'ଣ ନାଇଁ ଇଆଡ଼େ ମୁଁ ହଇରାଣ ହେଉଛି ସିଏ ଯାଇ ସିଆଡ଼େ ଗପୁଛି ଆଉ କ'ଣ କରିବା ଧୂପ ଦେବି ଆଉ ଫୋନ୍ରେ କଥା ହେଉଛି କଥା ହେଇ ସାରିଲେ ଧୂପ ଦେବି ଆଉ

ହଁ ହଁ